ହଁ ମୁଁ କିଛି ପ୍ରମୁଖ ଖବରକାଗଜ କିଛି ଟି ଭି ନ୍ୟୁଜ୍ ଚ୍ୟାନେଲ୍ର ନାମ କହିପାରିବି ସେମାନଙ୍କ ମଧ୍ୟରୁ ହେଲା ଖବରକାଗଜ ମଧ୍ୟରୁ ଦିନଲିପି ସମ୍ବାଦ ସମାଜ ଭାସ୍କର ପ୍ରମେୟ ସୂର୍ଯ୍ୟପ୍ରଭା ସୁପ୍ରଭାତ ଏବଂ ନ୍ୟୁଜ୍ ଚ୍ୟାନେଲ୍ ମଧ୍ୟରୁ ହେଉଛି ଓ ଟି ଭି ନନ୍ଦିଘୋଷ କନକ ଟି ଭି ନୀତିଦିନ ଧରିତ୍ରୀ ନ୍ୟୁଜ୍ ସେଭେନ୍ ସମୟ ପ୍ରଗତିବାଦୀ ଏବଂ ସେଥିମଧ୍ୟରୁ ମୋତେ ଓ ଟି ଭି ଚ୍ୟାନେଲ୍ଟି ବହୁତ ଭଲ ଲାଗେ